ପୂର୍ବ କାଳର ଯୁବପିଢ଼ୀମାନେ ନିଜର ସାଂସ୍କୃତିକ କାର୍ଯ୍ୟକ୍ରମକୁ ଖୁବ ସୁନ୍ଦର ଭାବେ ତୁଲାଉ ଥିଲେ ଏବଂ ସେମାନେ ଗୋଟିଏ ବୈଠକ ବସାଇ ସେ ସେଠାରେ ସେହି ପର୍ବ ବିଷୟରେ ଆଲୋଚନା କରି ସେହି ସେହି ପର୍ବଟିକୁ ଖୁବ ସୁନ୍ଦର ଭାବେ ପାଳନ କରୁଥିଲେ ଏବଂ ଏବେ ଏବେକା ଯୁଗରେ ସବୁ ଲୋକମାନେ ନିଜ ନିଜ କାମରେ ବ୍ୟସ୍ତ ହୋଇପଡ଼ିଛନ୍ତି କେହି କାହା କଥା ଶୁଣିବା ପାଇଁ ନାରାଜ ଏବଂ ନିଜ ପର୍ବ ପ୍ରତି ନିଜର ମନୋଭାବ ଦେଉନାହାନ୍ତି ଯାହାକି ବିଭିନ୍ନ ପରମ୍ପରା ଗୁଡ଼ିକ ପାଇଁ କୋଳାହଳ ସୃଷ୍ଟି କରିଛି ପୁରାତନ କାଳରେ ସମସ୍ତ ବୁଦ୍ଧିଜୀବିମାନେ ଏବଂ ଯୁବକମାନେ ମିଳିମିଶି କାର୍ଯ୍ୟ କରି ଗୋଟିଏ ଗୋଟିଏ ପର୍ବଟିକୁ ଖୁବ ସୁନ୍ଦର ଭାବେ ପାଳନ କରୁଥିଲେ ଏବଂ ସମସ୍ତ ଜନସାଧାରଣ ମାନେ ଏହାକୁ ଉପଭୋଗ କରୁଥିଲେ ଏବଂ ଏବେକାର ଯୁବପିଢ଼ୀମାନେ ଏହାକୁ ମାନିବା ପାଇଁ ନାରାଜ ଏବଂ ଧୀରେ ଧୀରେ ଏହାର ଲୋପ ପାଇବାରେ ଲାଗିଛି ଯାହାକି ନିଜର ସଂସ୍କୃତି ପରମ୍ପରା ପାଇଁ ନିଜର ସଂସ୍କୃତି ପରମ୍ପରା ପାଇଁ ଏହା ରହିବା ଆବଶ୍ୟକ ନୁହେଁ